ଆମ ସୋନପୁରର ଭଲ ନଦୀ ହେଲା ତିଲ ନଦୀ ଆଉ ମହାନଦୀ ମିଶ୍ରଣ ସ୍ଥଳ ଯେଉଁଟାକି ମାନେ ତ୍ରିବେଣୀ ସଙ୍ଗମ କହୁଛନ୍ତି ସେଠି ଗୋଟେ ଶିବ ମନ୍ଦିର ଅଛି ରାମେଶ୍ୱରମ ବୋଲି ଯେଉଁଟାକି ସେ ନଦୀ ମାନେ ବନ୍ୟା ପାଣି ସମୟରେ ଏତେ ଏକରେ ବିସ୍ତୁତ ଆକାରରେ ବଢ଼ି ଯାଇଥାଏ ଯେ ମାନେ ଦେଖିବା ପାଇଁ ବହୁତ ଖୁସି ଲାଗେ ଆଉ ଗୋଟେ ପଦ ଟିକେ ଲାଲିଆ ପାଣି ଆସେ ଗୋଟେ ମାନେ ଟିକେ ମାଟିଆ ପାଣି ଆସେ ଦୁଇଟା ମାନେ ମିଶିଯାଏ ପୁଣି କିନ୍ତୁ ଜଣାଯାଏ ଯେ ଦୁଇ ପାଣି ଆସୁଛି ମାନେ ଗୋଟେ ସାଇଡ଼୍ ଭଲ ପାଣି ଆସେ ଗୋଟେ ସାଇଡ଼୍ ଟିକେ ଏଇଟା ଆସେ କିନ୍ତୁ କଲର୍ ଚେଞ୍ଜ ହୁଏ କେଉଁ ଟାଇମ୍ରେ କେଉଁଠୁ ଆସେ କିନ୍ତୁ ସେ ଜାଗାଟା ବନ୍ୟା ପାଣି ଟାଇମ୍କୁ ଦେଖିବା ପାଇଁ ଗୋଟେ ଭଲ ଲାଗେ ମନ୍ଦିର ଅଛି